ଓଡ଼ିଆ ଭାଷା ଓଡ଼ିଶାର ମାତୃଭାଷା ଓ ଓଡ଼ିଶାର ପରିଚୟ ଓଡ଼ିଆ ଭାଷା ଦିନକୁ ଦିନ ଲୁପ୍ତ ହେବାରେ ଲାଗିଅଛି କାରଣ ଦିନକୁ ଦିନ ଓଡ଼ିଆ ଲୋକେ କମିଯାଆନ୍ତି ଓ ସେ ଦୂର ଦୂର ଦୂର ଯାଗାକୁ ଯାଆନ୍ତି କାମ କରିବାକୁ ଯେଉଁଠିକି ତାଙ୍କେ ଓଡ଼ିଆ ଭାଷା ବ୍ୟବହାର କରୁନାହାଁନ୍ତି

ଓଡ଼ିଆ ଭାଷା ଧୀରେ ଧୀରେ ଲୁପ୍ତ ହେବାକୁ ଲାଗିଛି ଓଡ଼ିଶା ଯେଉଁ ପାଇଁ ଓଡ଼ିଶା ଯେଉଁଠାରେ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ପରିଚୟ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ପରିଚୟ ଓଡ଼ିଶାରେ କେହି ନଥିବେ ଯେ ଓଡ଼ିଆ ନ ଜାଣିକି ଅଛନ୍ତି କିନ୍ତୁ କେତେ ଯେ ଜଣ ବାହାରକୁ ଯାଆନ୍ତି କାମ ରୋଜଗାର କରିବା ନିମନ୍ତେ ଓ ନିଜ ମାତୃଭାଷାକୁ ଭୁଲି ଯାଆନ୍ତି

ଇଂଗ୍ରେଜୀ ମିଡ଼ିୟମ୍ ସ୍କୁଲରେ ଓଡ଼ିଆ ଏକ ଥାର୍ଡ଼ ଲାଙ୍ଗୁଏଜ୍ରେ ଅଛି ଯାହାକି ଅପ୍ସନାଲ୍ ଯେଉଁଟାକି ଆମ ମାତୃଭାଷାକୁ ଆଗକୁ ବଢ଼ିବାକୁ ଦିଏ ନାହିଁ ଓଡ଼ିଆ ଭାଷା ଏହା ଏକ ପ୍ରାଚୀନ କଳା ଯେଉଁଟା କି ଆମ ପୂର୍ବପୁରୁଷଙ୍କ ଦ୍ଵାରା ଆସି ଅଛି ଯେଉଁଟା କି ଲୁପ୍ତ ହେବାରେ ଅଛି ଯାହାକି ଲୁପ୍ତ ନହେବା କଥା ଓଡ଼ିଆ ଭାଷା କେବଳ ଏଥର କେଉଁ ଗାଁ ଅଞ୍ଚଳରେ ହିଁ ଶୁଣିବାକୁ ବହୁତ କଷ୍ଟରେ ମିଳେ ବଡ଼ ବଡ଼ ସହର ବଡ଼ ବଡ଼ ସହରରେ ଓଡ଼ିଆ ଭାଷା ଶୁଣିବାକୁ ବହୁତ କଷ୍ଟ କରିବାକୁ ମିଳେ କାରଣ ବଡ଼ ବଡ଼ ସହରରେ ବେପାର ବାଣିଜ୍ୟ ନିମନ୍ତେ କିଏ କିଏ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରନ୍ତି

ପୁରା ଭାରତରେ ବ୍ୟାପିବା ପାଇଁ ଚେଷ୍ଟା କରିବା ଓ ଯେତେ ହେଉଛି ସେତେ ଲୋକଙ୍କ ସହ ଆମେ ଓଡ଼ିଆ ଭାଷାରେ ଗମାନା ଗମନ କରିଲେ ଉଚିତ ନହେଲେ ଆଉ କେତେବର୍ଷ ପରେ ଓଡ଼ିଆ ଭାଷା ଲୁପ୍ତ ହେଇଯିବ ପୁଣି ଆମେ ଆମ ଛୁଆମାନଙ୍କୁ ଓଡ଼ିଆ ଭାଷା କ'ଣ ଏକ ଖାଲି ଗପ କହିପାରିବା ଯେଉଁଟା କି ଆମ ପୂର୍ବପୁରୁଷଙ୍କ ଦ୍ଵାରା ଦିଆଯାଇଅଛି ଆଉ ଓଡ଼ିଆ ଭାଷା ଆମ କେତେ ଗୁଡ଼ିକ ମନ୍ଦିର ଲିଙ୍ଗରାଜ ମନ୍ଦିର କୋଣାର୍କ ମନ୍ଦିର ଏଇଟା ପାଇଁ ଆମେ କେତେ ଫେମସ୍ ଅଛୁ କିନ୍ତୁ କେତେଦିନ ପରେ ଓଡ଼ିଆ ଭାଷା ଲୁପ୍ତ ହେଇଯିବ